ଆମ ଜିଲ୍ଲାର ସବୁଠାରୁ ଭଲ ପୂଜାସ୍ଥଳୀ ହେଉଛି ବିରଜା ମନ୍ଦିର ଯେଉଁଠିକି ଆମ ଜିଲ୍ଲାର ଲୋକ ଆସିଥାନ୍ତି ଦେଖିବା ପାଇଁ ତା' ସହିତ ଆହୁରି ମଧ୍ୟ ଓଡ଼ିଶାର କୋଣ ଅନୁକୋଣରୁ ବହୁତ ଲୋକ ମାଆଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ଏଠି ଦୁର୍ଗାପୂଜା ସମୟରେ ବହୁତ ଆଡ଼ମ୍ବରରେ ପୂଜା ଅର୍ଚ୍ଚନା କରାଯାଏ ଆଉ ଏହା ମଧ୍ୟ ବିରଜା କ୍ଷେତ୍ର ନାମରେ ପରିଚିତ ଯାହାକୁ ସାଧାରଣତଃ ଲୋକମାନେ ଭାବନ୍ତି ଗୁପ୍ତଗଙ୍ଗା ନାମରେ ପରିଚିତ ଆଉ ଏହି ଗୁପ୍ତଗଙ୍ଗାରେ ଲୋକମାନେ ଆସି ସେମାନଙ୍କର ପିତାମାତାଙ୍କୁ ପିଣ୍ଡ ପକାଇ ତାଙ୍କର ପୂଣ୍ୟ ଅର୍ଜନ କରିଥାନ୍ତି